ଯୋଗ ଅଭ୍ୟାସ କରୁଛି ପ୍ରଥମେ ମୋର ଦେହକୁ ସୁସ୍ଥ ରଖିବା ପାଇଁ ଆକର୍ଷିତ କରୁଛି ମୋର ପେଟ ବଢ଼ି ଯାଇଥିଲା ଚର୍ବି ବଢ଼ି ଯାଇଥିଲା ତାକୁ ଆସ୍ତେ ଆସ୍ତେ ଯୋଗ ଅଭ୍ୟାସ କରି ତାକୁ ପୁରା ନର୍ମାଲ୍କୁ ଆଣିଛି ରକ୍ତ ଚଳାଚଳ ଠିକ୍ ଅଛି ଦେହକୁ ସୁସ୍ଥ ରଖୁଛି ଓ ମନଟା ଫୂର୍ତ୍ତି ରହୁଛି ଏଇଟା ଅଛି ଯୋଗର ପ୍ରଥମ କାରଣ ଯୋଗ ଯିଏ ନ କରୁଛି ତାର ଦେହ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ରୋଗ ମାଡ଼ି ବସୁଛି ହେଇଥିବା ଯୋଗ ପ୍ରତିଟି ଲୋକର କରିବା ଦରକାର ସେଥିପାଇଁ ଯୋଗକୁ ମାନେ ଗୋଟେ ପ୍ରତିଦିନର ଅଭ୍ୟାସ ଭଳିଆ ନେବା ଉଚିତ୍ ସେଥିପାଇଁ ଯୋଗ ପ୍ରତି ସାନରୁ ବଡ଼ ଲୋକ ପର୍ଯ୍ୟନ୍ତ ଏଇ ଯୋଗ କରିବା ଦରକାର ସେଥିପାଇଁ ଦେହ ସୁସ୍ଥ ରହିବ ରକ୍ତ ଚଳାଚଳ ଠିକ୍ ରହିବ ମନ ଫୂର୍ତ୍ତି ରହିବ ଏଇଟା ହେଉଛି ଯୋଗର ମେନ୍ କାରଣ